ଗ୍ରାମରେ ଭିନ୍ନ ପ୍ରକାର ନୃତ୍ୟ ହୁଏ ଯେପରି ଓଡ଼ିଶୀ ନୃତ୍ୟ ଆ ପରେ ଏମିତି ବହୁତ ପ୍ରକାର ନୃତ୍ୟ ହୁଏ ଦୋଳ ପୂର୍ଣ୍ଣିମାରେ ନୃତ୍ୟ ହୁଏ ବହୁତ ପ୍ରକାର ନୃତ୍ୟ ହୁଏ ତା ଲୋକମାନେ ଦେଖିକି ବହୁତ ଆନନ୍ଦ ନିଅନ୍ତି ନା ନାଚିବା ଦ୍ୱାରା ଲୋକଙ୍କ ଗୋଡ଼ ହାତ ଅଣ୍ଟା ବହୁତ ପ୍ରକାର ଏକ୍ସରସାଇଜ୍ ବି ହୋଇଥାଏ ସେମିତି ବହୁତ ଗୋଡ଼ ହାତ ବ୍ରେନ୍ରେ ବହୁତ ବୃଦ୍ଧି ଦେଇଥାଏ ଆଉ ବହୁତ ବି ଭଲ ଲାଗେ